ହଁ ଗୋ ଆଚ୍ଛା ଆମର ଇ ଖେଲ୍ ବିଷୟରେ କାଣା ଜାଣିଛ ବା ତୁମେ ଖେଲ୍କୁଦ୍ ଏ ଖେଲ୍କୁଦ୍ଟା କାଣା ଜାଣିଛ କାଁ ଜାଣିନ ନା ଦେଖ ଶୁଣ ଆମର୍ ଖେଲ୍କୁଦ୍ଟା ହେଲା ମଣିଷର କେତ୍ଟା ତାମାନେ ବିଷୟରେ ଜାଣିବା ଜରୁରୀ ହେ ପାଠ୍ ପଢ଼ାଲେ ମାନସିକ ବୃଦ୍ଧି ହେସି ଗଲା ଆଉ ଆଧ୍ୟାତ୍ମିକ ବୃ ବୃଦ୍ଧି ହେବା ଯୋଗରେ ଆଉ ଖେଲ୍ ଖେଲ୍କୁଦ୍ଟା ଶାରୀରିକ ବୃଦ୍ଧି ହେସି ତ ଖେଲ୍କୁଦ୍ଟା ଗୋଟେ ବହୁତ ବଡ଼୍ ଜିନିଷ୍ ହେ ଆମର୍ ଲାଇଫ୍ରେ ଗୋଟେ ପାର୍ଟ ହେ ଯାହାଦ୍ୱାରାକି ଆମର୍ ଜୀବନ୍ ଠିକ୍ ଭାବେ ଏ କୌଣସି ପ୍ରକାର୍ ବେମାର୍ ନାଇଁ ପଡ଼ୁ ଆଉ ଷ୍ଟ୍ରଙ୍ଗ୍ ହେଇକରି ଆମେ ସମାଜରେ ବି ଭଲ୍ କାମ କରି ପାରମା ହଁ ସବୁଦିନ ପାଇଁ ତା' ଭିତରେ ଖେଲ୍ ଭିତରେ ବହୁତ୍ ଜି ବହୁତ୍ ଜିନିଷ ଖେଲ୍ ଅଛେ ଫୁଟବଲ୍ ଅଛେ ଭଲିବଲ୍ ଅଛେ ଚେସ୍ ଅଛେ ହକି ଅଛେ ଯେନ୍ତା ହକି ଆମର୍ ଭାରତ୍ରେ ପହେଲାନୁ ଆରମ୍ଭ କରିଥିଲେ ଆମର୍ ଆଉ ତୁମେ ଜାଣିଛ ଏବେ ଆମର୍ ହକି ଆମର୍ ଓଡ଼ିଶା ସରକାର୍ ତାକେ ନେଇଛନ୍ ନିଜର ଇଏଟା କରିକିରି ବିଶ୍ଵକପ୍ ଭି ଜିତିକିରି ଆଇଛନ୍ ଆଉ ତାର୍ ଲାଗି ବୋଲି ଏଇ ଷ୍ଟାଡ଼ିୟମ୍ଟେ ବି ଖୁଲା ହେଇଛି ବଢ଼ିଆ ଷ୍ଟାଡ଼ିୟମ୍ ୱାର୍ଲ୍ଡ ଫେମସ୍ ଷ୍ଟାଡ଼ିୟମ୍ଟେ ଯେନ୍ ଆମେ ମୋର୍ ଏଖାନେ ଏଇ ସୁନ୍ଦରଗଡ଼୍ରେ ସୁନ୍ଦରଗଡ଼୍ରେ ହୋ ହୁଁ ହୁଁ ଆଉ ହକି ପେନଥନ୍ ସିନା ଆରମ୍ଭ କରିଥିଲେ କିନ୍ତୁ ସୁନ୍ଦରଗଡ଼ିଆ ଯେତକି ଅଛନ୍ ହକି ସ୍ଟିକ୍ରେ ପୂରା ମାଧ ମାହୋରା ସେଥିରେ ବିଶ୍ୱକୁ ବି ଚକିତ କରି ଦେଉଛନ୍ ହଁ ଦିଲୀପ୍ ତିର୍କି ସବୁ ଇଗନେସ ଫିଗନେସ ସବୁ ବହୁତ ଅଛନ୍ତି ହେନ୍ତା ହେଲାକି ଯିଏକି ଆ କ୍ୟାପ୍ଟେନ୍ ବି ଥିଲେ ଆମ ଭାରତ୍ର ଆଉ ରାଜ୍ୟସଭା ସଦସ୍ୟ ବି ଥିଲେ ଆଉ ପଦ୍ମଶ୍ରୀ ଉପାଧି ବି ପାଇଛନ୍ ବହୁତ୍ କଥା ହେ ତା' ପଛେ ଫୁଟବଲ୍ ଫୁଟବଲ୍ଟା ବି ବଢ଼ିଆ ଖେଲ୍ଲେ ହଁ ନିଶ୍ଚେ ନିଶ୍ଚେ ଏ ଖେଲ୍କୁଦ୍ଟା କରିବାର୍ ଦ୍ୱାରା କି ଆମର୍ ଶରୀର୍ଟା ଟିକେ ଠିକ୍ ଷ୍ଟ୍ରଙ୍ଗ ରହିଛି ଆଉ ବେମାରି ସହଜେ ନାଇଁ ଢୁକେ ଏ ଏଇନେ ପୁରି ସେଥିଲାଗି ଛାତ୍ରମାନେ ତୁମମାନଙ୍କୁ କହୁଛନ୍ ଯେ ତୁମେ ଖେଲ୍କୁଦ୍କେ ଏ ଗଣମନେନା କରବ୍ ସବୁ ହେଲା ଆଗ୍କେ ବଢ଼ବାକେ ଚେଷ୍ଟା କରବ୍ ଆଉ ଶରୀର୍ ପହେଲା ପହେଲା ଶରୀର୍ ତା' ପଛକୁ ଯାଇକି ବିଦ୍ୟା ପହେଲା ଶରୀର୍ ତାପରେ ଯାଇକି ବାକି କିଛି ଶରୀର୍ ସୁସ୍ତ ରହିଲେ ମନ ସୁସ୍ତ ରହିବା ଯୋ ମନ ସୁସ୍ଥ ରହିଲେ ତୁମେ ସବୁକିଛି କାମ କରିପାରିବ ଖେଲ୍କୁଦ୍ କଲେ ମନ ସୁସ୍ଥ ରହିଲେ ତୁମେ ଉଚିତ୍ ରହିପାରିବ ଆଉ କୌଣସି ବେମାର୍ ନା ପଡ଼ କୌଣସି ରୋଗରେ ଆକ୍ରାନ୍ତ ନା ହବ ସେଥିଲାଗି ଖେଲ୍କୁଦ୍ଟା ନିତାନ୍ତ ଦରକାରେ ବୁଝିପାରିଲକି ନାଇଁ ଆଉ ଯୋଗ ତ ପାରୁଥିବା ଆହୁରି ଦରକାର ଯୋଗ ଆଉ ଯୋଗଟା ଘରେ ବସିକିରି ବି ହେଇପାରିବା ହଁ ପରେ ହେଟା ମହା ମୁସକିଲ୍ ହେ ଯେତିକି ପଢ଼ା ସେତିକି ପଢ଼ା ବୋଲୁଛନ୍ ଯେନ୍ତା ଆମ ସମ୍ବଲପୁରୀ ଭାଷା ଥିକି ଏ ମୋବାଇଲ୍ କେ ଦେଖି ଦେଖି କରି ସବୁ ତାଙ୍କର୍ ଚିର୍କୁଟି ହେଇଗଲାନ ଆଉ ସେ ସଂସ୍କୃତି ପରମ୍ପରା ଖେଲ୍କୁଦ ସବୁ ଆଉ କିଛି ନାଇଁ ଖାଲି ମୋବାଇଲ୍ ଧରିକି ବଇଛନ୍ ଏହା ନାଇଁ ନାଇଁ ଆଉ ନା ରହନ୍ ହଁ ପଡ଼ିଆକେ ବୁଲିଯିବି ଆମେ ଛୋଟ୍ ଛୋଟ୍ ଥିଲାବେଳେ କେନ୍ତା ଛୁଟି ଖେଳ ଛୁଟି ଛୁଟି ହୁଏକି ଆମେ ଖେଲ୍ ପଡ଼ିଆରେ ଯାଉଁ ସିଧା ଦୁଇ ଘଣ୍ଟା ଖେଲିକିରି ଆସିକିରି ପାଠ୍ ପଢ଼ୁ ଆଜିକାଲି ଆଉ ନାଇନ

ସେନ୍ତା କି ନା ନା ମିଳିବନି ନାଇଁ ମିଳବା ଆମର୍ ଛୁଆବେଳେ କେନ୍ତା ଦହି ମାକଡ଼ି ଖେଳୁଥିମା ତା' ପଛେ ଆମର ପହଁରା ଖେଳୁଥିମା ପହଁରୁଥିମା ହେ ଗାଧି ଗଲେ ପହଁରୁ ସେ ସବୁ ଲିଭିଗଲାନ ଏବେ ତ ବନ୍ଦ ନାଇଁ ଦେଖିଓ ତାର ତ ବନ ନା ଦେଖବେ ପହଁରିବେ କାଣ ଆଉ ତୁମେ ଜାଣିଛ ପହଁରା ନାଇଁ ଶିଖିଲେ କି ଯେନ୍ତା ବିପଦ ତୁମେ ଜାଣିଛ ପହଁରା ନାଇଁ ଶିଖିଲା ବହୁତ୍ ବିପଦ ହେ ସେମାନେ ହଁ କହ

ହଁ ବୋଲେ କେନ ସେ ପହଁରା ଶିଖିଲ ଟିକେ ନ ସେ ଖେଲ୍ ପଡ଼ିଆ ଦେଖିଲ ଆଉ କେନ ସେ ଫୁଟବଲ୍ ଖେଳିଲକି କେନ ତୁମେ ହକି ଖେଳିଲ କେନ କ୍ରିକେଟ୍ ଖେଳିଲ କ୍ରିକେଟ୍ ଟିକେ ଦେଖ ଟି ଭି ବି ଦେଖିଲେ ହେଲା ସେ ଫୀଲ୍ଡକେ ନା ଦେଖବା ହେଲାକି ତୁମର୍ ଖାଲି ମୋବାଇଲ୍କେ ଦେଖିକି ସବୁ କହୁଛନ୍ ହଁ ଆଉ କାଣା କହ ତୁମେ ଟିକେ ସବୁବେଳେ ଖେଲବାର୍ ଚେଷ୍ଟା କରବ୍ ଯେତକି ଖେଳିବ ସେତିକି ତମ ଶରୀର୍ ହେବା ଆଉ ସୁସ୍ଥ ଶରୀରର୍ ସୁସ୍ଥ ହେବା ଆଉ ସମାଜରେ କିଛି କାମ୍ କରିପାରିବ